ସାର୍ ନମସ୍କାର୍ ସାର୍ ଫୋନ୍ କରିକି ଡକେଇଥିଲେ କ'ଣ କଥା ହେବେ ବୋଲି କହୁଥିଲେ ଘରେ କହୁଥିଲେ କ'ଣ ଆଜ୍ଞା କହୁନାହାନ୍ତି

ସାର୍ ଆପଣ ସାର୍ ଆପଣଙ୍କ ଆଡ଼େ ଆପଣ ଆପଣ ଆପଣମାନେ ଆପଣ ଆପଣଙ୍କ ଗାଁରେ ଆପଣ ଆପଣଙ୍କ ଗାଁରେ ଆପଣଙ୍କ ଗାଁରେ ପୋଲିସ୍ଙ୍କୁ କେହି ସାର୍ କମ୍ପ୍ଲେନ୍ କରୁନାହାନ୍ତି ଯାଇକି ଲୋକାଲ୍ ଯେଉଁ ଆମ ଲୋକାଲ୍ ଯେଉଁ ଆମର ଲୋକାଲ୍ ଯେଉଁ ଅଛନ୍ତି ଆମର ସରପଞ୍ଚ ସମିତି ସଭ୍ୟ କି ଲୋକାଲ୍ ଯେଉଁ ଆପଣଙ୍କ ଗାଁରେ ଯେଉଁ କମିଟି ସବୁ ଅଛି ସେ ସବୁ କିଛି ନ କିଛି ନଉନାହାନ୍ତି ନିଷ୍ପତ୍ତି ହୁଁ ନାଇଁ ଆପଣ ସ୍ଥାନୀୟ ଲୋକ ଯଦି ଗୋଟିଏ ମାନେ ଆପଣଙ୍କର ଯଦି ଗୋଟେ ଦରଖାସ୍ତ ଲେଖିକି ସ୍ଥାନୀୟ ଆମ ଜିଲ୍ଲାପାଳ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଯଦି ଦିଆଯାଏ ତାହେଲେ ଆପଣ ଭାବୁଛନ୍ତି କି ସେମିତି କିଛି ହେଇପାରିବ ବୋଲି ତାହାର ସମାଧାନ କିଛି ହେଇପାରିବ ଆମର ଜିଲ୍ଲାପାଳ ହୁଅନ୍ତୁ ଉପଜିଲ୍ଲାପାଳ ହୁଅନ୍ତୁ କି ସ୍ଥାନୀୟ କି ବି ଡ଼ି ଓ ହୁଅନ୍ତୁ ସେମାନଙ୍କୁ ଆମେ ଯଦି ଦରଖାସ୍ତ ଲେଖିକି ଦେବା ତାହେଲେ ସେମିତି କିଛି ହେଇପାରିବ ବୋଲି ଭାବୁଛନ୍ତି ଆପଣ ସେଥିପାଇଁ ବି ସାର୍ ମୁଁ ଭାବୁଛି କ'ଣ ନା ମୁଁ ବି ମୋର ଜଣେ ଚିହ୍ନା ଅଛନ୍ତି ଏପଟେ ଆମର ଜିଲ୍ଲାପାଳଙ୍କ ଅଫିସ୍ରେ ମାନେ ଆମର ଏବେ ଅଛନ୍ତି ଜିଲ୍ଲାପାଳ ଅଫିସ୍ରେ ଜଣେ କ୍ଳର୍କ୍ ଚିହ୍ନା ଅଛନ୍ତି ତାଙ୍କୁ ଯଦି କହିବି ଯେ ଆମର ଯେଉଁ ବେଆଇନୀ ବିକୁଛନ୍ତି ସରକାର ସିନା ହଁ ଲାଇସେନ୍ସ୍ ବେଆଇନ୍ ସବୁଆଡ଼େ ବିକୁଛନ୍ତି ସେମାନଙ୍କ ପାଇଁ ଗୋଟିଏ ଦୃଢ଼ କାର୍ଯ୍ୟାନୁଷ୍ଠାନ୍ ଦରକାର୍ ଏଇଟା ଗୋଟିଏ ଅତି ମାନେ ଗୋଟିଏ ନିହାତି ଗୋଟିଏ ସାମାଜିକ ସମାଜର ଗୋଟିଏ ବଡ଼ ଆଜ୍ଞା ହଉ ସାର୍

ଆଜ୍ଞା ହଉ ସାର୍ ମୁଁ ଯାଉ ହଉ ସାର୍ ମୁଁ ଯାଉଛି ବାଲିପଡ଼ା ଆଉ ଗୋଟିଏ ଗାଁକୁ ଯିବି ସେଠି ବି ଜଣେ ଡାକିଛନ୍ତି ମୁଁ ଆସିଲେ ଆପଣଙ୍କ ସହିତ କାଲି କଥା ହେବି ରହିଲି ଆଜ୍ଞା ନମସ୍କାର୍